ପ୍ରତି ବର୍ଷ ଆମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହୋଇଥାଏ ଯେଉଁଥିରେ ସେହି ଉତ୍ସବରେ ମୁଁ ନାଚରେ ଭାଗ ନେଇଥାଏ ସେଥିରେ ମୋର ମୁଁ ମୋର ସାଙ୍ଗମାନେ ମଧ୍ୟ ସେଥିରେ ଭାଗ ନେଇଥାଉ ସେଥିରେ ଆମେମାନେ ପ୍ରଥମ ସ୍ଥାନ ଗ୍ରହଣ କରିଥାଉ ବେଳେବେଳେ ସେକେଣ୍ଡ ଦ୍ୱିତୀୟ ସ୍ଥାନ ବି ଗ୍ରହଣ କରିଥାଉ ଯେଉଁଥିରେ ଆମ ଆମକୁ ବହୁତ୍ ଖୁସିଲାଗେ ଯେ ଆମ ବିଦ୍ୟାଳୟରେ ଆମେ ପ୍ରତିଯୋଗୀତାରେ ଭାଗ ନେଇଛୁ ଏବଂ ଆମ ଆମର ଶିକ୍ଷକମାନେ ବି ମଧ୍ୟ ଖୁସି ହୋଇଥାନ୍ତି ଯେଉଁ ଯେ ଆମେମାନେ ଆମ ବିଦ୍ୟାଳୟର ଗୋଟେ ନାଚ ଗ୍ରୁପ୍ରେ ଭାଗ ନେଇଛୁ ଏବଂ ଆମେ ଅନ୍ୟ ଯାଗାମାନଙ୍କୁ ମଧ୍ୟ ନାଚିବା ପାଇଁ ଯାଇଥାଉ ଆମକୁ ଟ୍ରୋଫି ସାର୍ଟିଫିକେଟ୍ ହେରିକା ଦେଇଥାନ୍ତି ଲୋକମାନେ ମଧ୍ୟ ଆମକୁ ବହୁତ୍ ଉତ୍ସାହିତ କରିଥାନ୍ତି ଯାହାଦ୍ୱାରା ଆମର ଆହୁରି ଉତ୍ସାହ ବଢ଼ିଥାଏ ଯାହାଫଳରେ ଆମେମାନେ ଆହୁରି ଚାହୁଁଥାଉ ଆମେ ନାଚିକିନି ଆହୁରି ଉନ୍ନତି କରିବୁ ଯେ ସବୁ ଯାଗାକୁ ଯାଇ ଆମେ ଆମର ନୃତ୍ୟକୁ ସମସ୍ତଙ୍କ ଆଗରେ ଦେଖେଇବୁ ଏବଂ ସେମାନଙ୍କୁ ଆହୁରି ମନୋରଞ୍ଜନ କରିବୁ ଯାହାଫଳରେ ଆମର କୌଣସି ଏକ ଅନୁଭୂତି କୁ ଅନୁଭୂତି ସେମାନେ ଜାଣିବେ ଏବଂ ଆମକୁ ବହୁତ୍ ଖୁସି ଲାଗିବ ଯେ ଆମେ ସେମାନଙ୍କ ନିକଟକୁ ଯାଇ ନୃତ୍ୟ କରୁଛୁ ଏବଂ ଗ୍ରୁପ୍ ଗ୍ରୁପ୍ର ସମସ୍ତ ବ୍ୟକ୍ତିମାନେ ବହୁତ୍ ଖୁସିଥାନ୍ତି ଯେ ଆମେ ମିଳିମିଶି ସମସ୍ତେ ଯାଗାକୁ ଯାଇକି ଆମେ ନୃତ୍ୟ ପ୍ରଦର୍ଶିତ କରିଥାଉ ଏବଂ ସେମାନେ ସେମାନଙ୍କର ମନର ମନୋରଞ୍ଜନ କରିଥାନ୍ତି ଆମ ନୃତ୍ୟକୁ ଦେଖି ସେ ବହୁତ୍ ମଧ୍ୟ ଖୁସି ହୋଇଥାନ୍ତି ଯେଉଁଥିରେ ଯେଉଁଥିରେ ଆମକୁ ପ୍ରଥମ ସ୍ଥାନ ଏବଂ ଦ୍ୱିତୀୟ ସ୍ଥାନ ବି ଦେଇଥାନ୍ତି ଯାହାଦ୍ୱାରା ତାଙ୍କୁ ଆମେ ସେମାନେ ଆମକୁ ପ୍ରାଇଜ୍ ଦେଇଥାନ୍ତି